ଯେହେତୁ ଆମେ ଓଡ଼ିଆ ଆମର ବାରମାସରେ ତେର ପର୍ବ ହୋଇଥାଏ ଆମେ ସାମାଜିକ ଇଭେଣ୍ଟଗୁଡ଼ିକ ଲୋକମାନେ ଏକତ୍ରିତ ହୋଇ ଉତ୍ସବ ମନାନ୍ତି କାହିଁକି ନା ଆମେ ଯେହେତୁ ଆମେ ଗାଁ ଗହଳିରେ ବାସ କରୁଛୁ ଆମେ ଗାଁ ଗହଳିର ଲୋକମାନେ ଏକତ୍ରିତ ହୋଇ ସବୁ ପୂଜା ଉତ୍ସବକୁ ମନେଇଥାନ୍ତୁ ଏବଂ ମଜାମସ୍ତି କରିକି ମଧ୍ୟ ଖୁସି ପାଇଥାନ୍ତି ସମସ୍ତେ ଯେମିତି କି ଆମର ପ୍ରଥମ ନୂଆ ବର୍ଷ ଆରମ୍ଭର ଆମର ଫାଲ୍ଗୁନ ମାସରେ ଦୋଳ ପଡ଼ିଥାଏ ଦୋଳରେ ଗାଁକୁ ସେତେବେଳେ ପ୍ରଥମ ଆମ୍ବ କଥାରେ କହନ୍ତି ଆମ୍ବ ହେଲେ ପ୍ରଥମେ ଦୋଳ ପାଖରେ ଭୋଗ ହେଲେ ତା'ପରେ ସମସ୍ତେ ଖାଇଥାନ୍ତି ଦୋଳ ଆସିଲେ ମାତ୍ରେ ଗାଁ ଦାଣ୍ଡ ଗାଁ ଦାଣ୍ଡକୁ ଧୁଆକୁ ଧୁଏ ଧୁଆ ଧୁଇ କରିଥାନ୍ତି ଚିତା ପକେଇଥାନ୍ତି ଭୋରୁ ଭୋରୁ ଠାକୁର ଆସିକି ଦାଣ୍ଡରେ ବସିଥାନ୍ତି ଏବଂ ଭୋଗ ମଧ୍ୟ ହୋଇଥାଏ ଗାଁ ଦାଣ୍ଡରେ ପ୍ରବଳ ଲୋକ ହେ ଜମା ହୋଇଥାନ୍ତି ଶଙ୍ଖ ହୁଳହୁଳିରେ ଗାଁ ପୁରି ଉଠୁଥାଏ ଆଉ ମଧ୍ୟ ଆମ୍ବ ଭୋଗ ହେଇଥାଏ ସେଇ ସେ ପ୍ରଥମେ ଦୋଳ ଦୋଳରେ ହିଁ ଆମ୍ବ ଭୋଗ ହୋଇଥାଏ ତା'ପରେ ବୋଇତ ବନ୍ଦାଣ କାର୍ତ୍ତିକ ମାସରେ ପ୍ରଥମେ ତ ବୋଇତ ବନ୍ଦାଣ ହୋଇଥାଏ ଯାହାଦ୍ୱାରା କି ବୋଇତ ବନ୍ଦାଣ ହୋଇଥାଏ ପଞ୍ଚୁକ ପଞ୍ଚୁ ପାଞ୍ଚଦିନ ଲୋକମାନେ ପଞ୍ଚୁକ ପାଞ୍ଚଦିନ ପାଳିଥାନ୍ତି ଅରୁଆ ଅରୁଆ ଖାଇଥାନ୍ତି ତା'ପରେ ବୋଇତ ବନ୍ଦାଣ ଦିନ ଲୋକମାନେ ବଡ଼ି ଭୋରରୁ ଉଠି ଡଙ୍ଗା ଛାଡ଼ିଥାନ୍ତି ମନ୍ଦିର ଦର୍ଶନ କରିବା ପାଇଁ ଯାଇଥାନ୍ତି ସେଦିନକୁ ଲୋକ ଖୁବ୍ ସୁନ୍ଦର ବାଗରେ ମନାଇଥାନ୍ତି ତା'ପରେ ରଥଯାତ୍ରା କଥା କହିବି ଆଉ କ'ଣ ସିଏ ତ ଆମ ଓଡ଼ିଶାରେ ହେଉଛି ବଡ଼ ପର୍ବ ଯାହା ଜଗତର ନାଥ ଜଗନ୍ନାଥଙ୍କ ସିଏ ତାଙ୍କ ଘର ଛାଡ଼ି ସେ ତାଙ୍କ ମାଉସୀ ମା ମନ୍ଦିରକୁ ଯାଇଥାନ୍ତି ସେଠି ମଧ୍ୟ ନଅ ଦିନ ରହିକି ଆସିଥାନ୍ତି ସେଇ ଦିନ ଗୁଣ୍ଡିଚା ଗୁଣ୍ଡିଚା ଦିନ ଯିବେ ବାହୁଡ଼ା ଦିନ ଆସିବେ ତା'ପରେ ଯାଇଥାନ୍ତି ବେଲି ଲକ୍ଷ୍ମୀ ମା ମଧ୍ୟ ରାଗିଛାନ୍ତି ତା'ପରେ ମଧ୍ୟ ସେ ମିଠା ନେଇକି ଆସିଥାନ୍ତି ସୁନାବେଶ ମଧ୍ୟ ହେଇଥାଏ ରଥଯାତ୍ରା ହେଲେ ପୁରୀ ବଡ଼ ଦାଣ୍ଡରେ ଅସଂଖ୍ୟ ଲୋକ ଏକତ୍ରିତ ହୋଇଥାନ୍ତି ତ ସେଇ ଉତ୍ସବକୁ ମୁଁ ଖୁସି ମନରେ ପାଳିଥାନ୍ତି